ହଁ ମୁଁ ପାଞ୍ଚଟା ତାରିଖ କହିପାରିବି ଆପଣଙ୍କର ସତର ଛଅ ଦୁଇ ହଜାର ଆଠ ସତର ନଅ ଦୁଇ ହଜାର ବାର ତାପରେ ଅଠେଇଶି ପାଞ୍ଚ ଦୁଇ ହଜାର ତିନି ଅଠେଇଶି ଦଶ ଦୁଇ ହଜାର ଚାର୍ଇ ପଚିଶି ପାଞ୍ଚ ଦୁଇ ହଜାର ଛଅ ପଚିଶି ପାଞ୍ଚ ଦୁଇ ହଜାର ଛଅ